ହଁ ଆମେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଆପ୍ ମଧ୍ୟରୁ ହଁ ସରକାରୀ ଆପ୍ ଗୋଟେ ଅଛି ଯେଉଁଠି ଆଧାର କାର୍ଡ଼ ଇଏ ଆଧାର କାର୍ଡ଼ଟି ଆଜିକାଲି ବହୁତ ଇମ୍ପୋର୍ଟାଣ୍ଟ୍ ହେଇପଡ଼ିଛି ମଣିଷଙ୍କ ପାଇଁ ସମସ୍ତଙ୍କ ପାଇଁ ଆଧାର କାର୍ଡ଼ଟା ବହୁତ ଏତେ ଇମ୍ପୋର୍ଟାଣ୍ଟ୍ ହେଇପଡ଼ିଛି ଯାହାକି ଆମେ ଆଧାର ବିନା ଆମେ କୌଣସି ମଧ୍ୟ କିଛି ସରକାର ଯେଉଁ ଆମକୁ ଦେଉଛନ୍ତି ଯେତେ ସାହାଯ୍ୟ ସହାନୁଭୂତି ବା ସରକାର ଆମେ ଚାକିରୀ କରିବା ବା ବିଭିନ୍ନ ପ୍ରକାର କ୍ଷେତ୍ରରେ ସରକାରୀ କ୍ଷେତ୍ରରେ ଆମେ ଆଧାର କାର୍ଡ଼ ନଦେଲେ ଆମେ କୌଣସି ସୁବିଧା ପାଇପାରିବା ନାହିଁ ତେଣୁ ଆଧାରଟା ହେଉଛି ଆମ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ